ହଁ ନମସ୍କାର୍ ନମସ୍କାର୍ ଘର୍ଭଡ଼ା ଟା କେଭେ ଦଉଛ ବହୁତ୍ ଲେଟ୍ ହେଇଗଲାନ ତମର୍ ହଁ ଆର ମାସ ଆଡ଼େ ଫେର୍ ଦେଖ ଆଗୁରୁରୁ କେତେ ଲେଟ୍ କଲନ ଫେର୍ ଇହାଦେ କହୁଚ ଆରେ ମାସ୍ ଜଲ୍ଦି ଗଳେ ଟିକେ ଦେବ ବଏଲେ ତ ହେବା ହଁ ହଁ ହଁ ଠିକ୍ ଅଛେ ଦେଖ ମାସ୍ ଅଲ୍ରେଡ଼ି ତ କେତେ ମାସ୍ ଅଲ୍ରେଡ଼ି ତ ହେଇଗଲାନ ମାସେ ଫିର୍ ଇହାଦେ କହୁଚ ଆର ମାସ ହଁ ଜଲ୍ଦି ଦେଇଦବ ହେଲା

ଆଉ ସବୁ ଭଲ୍ ଅଛେ ତ

ହଁ ଠିକ୍ ଅଛୁଁ ହେଟା ତ ଏ ବଲାଙ୍ଗୀରର୍ କ୍ଵାଲିଟି ହଁ ବଲାଙ୍ଗୀର୍ର ଚଉଲ୍ ବରା ବେଲେ ହେଇଗଲା ଚଉଲ୍ ବରା ଖାଏବାର୍ ଲାଗି ପରେ କେତେ କେତେ ଦୂରୁ ଆଉଚନ୍ ହଁ ବଲାଙ୍ଗୀର୍କେ ସେଥିର୍ଲାଗି ତ ବେଶୀ ଜାନୁଚନ୍ ଚଉଲ୍ ବରା ତେତେଲ୍ ପାନ୍ ବେଲେ ତ ବେଶୀ ଜାନୁଚନ୍ ବଲାଙ୍ଗୀର୍କେ ଇହାଦେ ହେନ୍ତା ତ ଆସୁଥିସନ୍ ବାକି ପ୍ରାଏ ହେନ୍ତା ଆମର୍ ଘର୍କେ ବି ଯେତେ ଯେନ୍ ଆଏସନ୍ ନା କୁନିଆ କନ୍ ସେମାନେ ମାନେ ବି ଆଏଲେ ଖାଲି ଚଉଲ୍ ବରା ଖାଇଯିମା ଚାଲ ବୋଲିକିରି କହିସି ଆଉ କିଛି ନେଇଁ ଆଜିକାଲି ଜମାନାତି ଗଲା ମଞ୍ଚୁରିଆନ୍ ଚାଓମିନ୍ ଇଟା ଖାଏବାର୍ ଛାଡ଼ି ଲୋକ୍ ସେମାନେ ଚଉଲ୍ ବରା ଖାଇଆସୁଛନ୍ ବେଲେ କେତେ ଫେମସ୍ ଥିବା ଆମର୍ ଚଉଲ୍ ବରାଟା ଭାବ ତ ନାଇଁ କହନ ଇହାଦେ ଖାଇଯିବାର୍ ମନ୍ ଲାଗ୍ଲାନ ଚଉଲ୍ ବରା ବେଲେ ତ ବହୁତ୍ ଚଉଲ୍ ବରା ଫେମସ୍ ମାନେ କେନ୍ତିର୍ ଲାଗି ସେ ତେତେଲ୍ ପାଏନ୍ ତେତେଲ୍ ଖଟାର ଲାଗି ଚଉଲ୍ ବରାଟା ବହୁତ୍ ଫେମସ୍ ତେତେଲ୍ ସାଙ୍ଗେ ଖାଇଦେବ ହଁ ଭଲ୍ ଅଛେ ତମେ ଯେ ଘରେ ଠିକ୍ ତ ଦେଖ ବାକି ଘର୍ ଭଡ଼ା ବି ଟିକେ ଧ୍ୟାନ୍ ଦେବ ଲେଟ୍ ବେଶୀ ନାଇଁ ହେବା ଯେନ୍ତା ହଁ କେବେ ବେଲେ କେବେ ବାହାର ସେନେ ଚଉଲ୍ ବରା ଖାଇଜିମା ଆମର୍ ଇନ ତ ହଉଛେ ଚଉଲ୍ ବରା ଆଉ ଫିର୍ କାଣା ଜିମା ଯେ ତମେ ଇନ ଅଛ ନା ଆମର୍ ଘରେ ରହୁଛ ଘର୍ ଭଡ଼ା ତ ସେଟା ଅଲଗା କିଛି ଛାଡ଼ ବାକି ବାକି ଟାଇମ୍ରେ ତ ସାଙ୍ଗ୍ ଭଲିଆ ତ ଅଛୁଁ ଆମେ ସାଙ୍ଗେ ବେଲେ ବାହର୍ବ ସାଙ୍ଗେ ଚଉଲ୍ ବରା ଖାଇଜିମାଁ ଆଉ ସନ୍ଧ୍ୟାହେଲେ କି ସନ୍ଧ୍ୟା ଟାଇମ୍ରେ ଯେନ୍ ମଜାଟା ଲାଗ୍ସି ନା ଚଉଲ୍ ବରା ଖାଏବାର୍ ସେଟା ଆଉ ନାଇଁ କେନ୍ସିନ ନେଇଁନ ହଁ ତେତେଲ୍ ପେନ୍ ଚଟ୍ନି ବହୁତ୍ ମସ୍ତ୍ ଥରେ ଅଧେ ଖାଇକିରି ଆସ୍ଲନ ନା ବାଗିର୍ ଲାଗୁଛେ ତ ତମେ ଏକ୍ଲା ଏକ୍ଲା ଯାଉଛ ଖାଇ ଖାଇ ଆସି ଯଉଛ ହଁ ହେଟା ଖାଇ ଥରେ ଅଧେ ଯାଇଛ ଏକ୍ଲା ଏକ୍ଲା ଯାଇକିରି ଖାଇକିରି ପଲେଇ ଆସୁଚ ଇହାଦେ କହୁଚ ନେବ କେଭେ ଚଉଲ୍ ବରାର କଥା ପକେଇ ନଉଚ ଚଉଲ୍ ବରା ଚଟ୍ନି ତେତେଲ୍ ପାନ୍ କହିନଉଚ ଯେ ତ ମନ୍ଟା ସେନ୍କେ ଇହାଦେ ଘିଛ୍ଲାନ କେବେ ଚଉଲ୍ ଚଉଲ୍ ବରା ଆର୍ ଚଟ୍ନି ବଲ୍ଦେଲେ ତ ପୁରା ନାଇଁ କହନ ଏନ୍ତା ଲାଗୁଛେ ନା ପାଖେ ଅଛେ ଖାଉଚୁଁ ହଁ ଠିକ୍ ଅଛେ ସିନେ ଖାଇ ବାହାର୍ମା

ହଁ ହଁ ଠିକ୍ ଅଛେ